ଆଜିକାଲି ଲୋକଙ୍କ ଜୀବନଶୈଳୀରେ ଖୁବ ପରିବର୍ତ୍ତନ ଦେଖାଲେନି ଲୋକମାନେ କିଭଳି ଅଳ୍ପ ପରିଶ୍ରମ କରି ଅଧିକ ରୋଜଗାର କରିବେ କିମ୍ବା ଅଧିକ ପରିଶ୍ରମ ନ କରି ମଧ୍ୟ କିପରି ଭଲ ଭାବରେ ବା ସେଇ ଜିନିଷକୁ ବେଶୀ ଧ୍ୟାନ ଦେଇଛନ୍ତି ସେମାନେ ଆଗକାଳ ଯେମିତି ବହୁତ କଷ୍ଟକର କାମ କରୁଥିଲେ ଏବଂ କଠିନ ଜୀବନଯାପନ ସେ ଜୀବନଯାପନକୁ ସେମାନେ ଆଜି ଇଚ୍ଛା ପ୍ରକାଶ କରୁନାହାନ୍ତି ସେଥିପାଇଁ ସେମାନେ ନିଜେ ସୁସ୍ଥ ସବଳ ରହିବା ପାଇଁ ବିଭିନ୍ନ ପ୍ରକାର ଯୋଗ ବ୍ୟାୟାମ ଇତ୍ୟାଦି କରୁଛନ୍ତି ଯୋଗ କରିବା ଦ୍ୱାରା ଆମ ମନ ଭିତରେ ଏକ ଶାନ୍ତି ଲାଗିଥାଏ ଏବଂ ଆମ ଶରୀରର ନିରୋଗ ରହିଥାଏ ଯେମିତି ଆମେ ସକାଳୁ ଉଠି ବିଭିନ୍ନ ପ୍ରକାର ଯୋଗ କରିବା ଦ୍ୱାରା ପ୍ରଧମେ ଆମ ମନ ଖୁବ ଶାନ୍ତ ହୋଇଥାଏ ଏବଂ ବିଭିନ୍ନ ବାହ୍ୟ କଥା ଆମକୁ ଆକ୍ରମଣ କରିନଥାଏ ଯେମିତି ଆମ ମନ ସ୍ଥିର ରହିବ ତେବେ ଆମେ ସ୍ଥିର ମନଚିତ୍ତରେ ସବୁ କାମକୁ ସୁଚାର ରୂପେ କରିପାରିବା କିନ୍ତୁ ଆମ ମନ ଯଦି ଅସ୍ଥିର ରହିବ ତେବେ ଆମେ ଅସ୍ଥିର ଭାବନା ନେଇ ଯେକୌଣସି କାର୍ଯ୍ୟ କଲେ ତାହା ସଫଳ ହେବ ନାହିଁ ସେମିତି ଆଜିକାଲି ଯୋଗ ସମସ୍ତେ କରୁଛନ୍ତି ଏମିତି ଆଉ ବିଭିନ୍ନ ପ୍ରକାର ଯୋଗ ଗୁରୁମାନେ ମଧ୍ୟ ସେମାନଙ୍କୁ ଯୋଗ ଶିକ୍ଷା ଦେଉଛନ୍ତି ଯେମିତି ରାମଦେବ ବାବା ତାଙ୍କ ଅଗଣିତ ପ୍ରଶଂସକ ବା ଭକ୍ତ ଅଛନ୍ତି ସେ ଯୋଗର ବିଭିନ୍ନ ପ୍ରକାରର ଉପାୟ ଯୋଗ କରିବାର କଳା ଏବଂ ଯୋଗର ଉପକାରିତା ବିଷୟରେ ସେ ଲୋକଙ୍କୁ ବୁଝାଉଛନ୍ତି ଏହା ଏହା କରିବାର ସମୟ କିପରି ନିରୋଗ ରହିପାରିବେ ସେ ଉପରେ ଲୋକଙ୍କୁ ଧ୍ୟାନ ଦେବାକୁ କହୁଛନ୍ତି ସେଥିପାଇଁ ଯୋଗ ଆଜିକାଲି ଛୋଟରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଯୋଗ କରିବାକୁ ଆଗଭର ହେଉଛନ୍ତି ସେଥିପାଇଁ ଆମ ଅଞ୍ଚଳରେ ବହୁ ବିଭିନ୍ନ ଯୋଗ ତାଲିମ ଶିବିର ଅନୁଷ୍ଠିତ ହେଉଛି ପ୍ରାୟ ପ୍ରତିଦିନ ଭୋରୁ ଭୋରୁ ଲୋକମାନେ ଯୋଗ କରିବା ପାଇଁ ବିଭିନ୍ନ ସ୍ଥାନରେ ଏକାଠି ହେଉଛନ୍ତି ଯୋଗ କରିବା ସବୁଠାରୁ ଭଲ ସ୍ଥାନ ହେଉଛି କୌଣସି ଏକ ଖୋଲା ପଡ଼ିଆ ସେଠାରେ ଆମେ ଯଦି ଯୋଗ କରିବା ତେବେ ଆମେ ଉପକୃତ ହୋଇପାରିବା